ଓଡ଼ିଶାର ଆଉ ଶ୍ରୀଲଙ୍କାର ଭାରି ଭଲ ସମ୍ପର୍କ ଶ୍ରୀଲଙ୍କାର ସରକାର ଏବଂ ଓଡ଼ିଶା ସରକାର ଭାରି ଭଲ ସାଙ୍ଗ ଅଛନ୍ତି ଯେତେବେଳେ ଶ୍ରୀଲଙ୍କାର କିଛି ଦରକାର ପଡ଼େ ସେ ଆମ ଦେଶରୁ ନେଇଥାନ୍ତି ଏବଂ ଆମେ ମଧ୍ୟ ଯେତେବେଳେ ଓଡ଼ିଶାରେ କିଛି ଦରକାର ପଡ଼େ ସେଇଟା ଆମେ ଶ୍ରୀଲଙ୍କାରୁ ଶ୍ରୀଲଙ୍କାର ଯଦି ମିଲିଥାଏ ସେଇଟା ତ ଆମେ ସେଇଠାରୁ ମିଶା ଆଣି ଥାଉ ଓଡ଼ିଶା ସରକାର ସବୁ ସବୁ ଶ୍ରୀଲଙ୍କାରେ ସେଇଠି ଭାରି ଭଲ ସମ୍ପର୍କ ରଖିଛନ୍ତି କାରଣ ଯଦି ଆମ ଦେଶରୁ କିଛି ଦରକାର ପଡ଼େ ଆଉ ସେଇ ଜିନିଷଟା ଯଦି ଶ୍ରୀଲଙ୍କାରେ ଥାଏ ତ ଆମର ଦେଶର ମିିଶା ଭାରି ଭଲ ହେଇଥାଏ ଏବଂ ସହଜ ହେଇଥାଏ ସେଇଠାରୁ ଆଣିବା ପାଇଁ ଯେମିତି ଶ୍ରୀଲଙ୍କା ଆଉ ଓଡ଼ିଶା ଭାରି ଭଲ ସାଙ୍ଗ ଅଛନ୍ତି ଯେମିତି ଆମର ଶ୍ରୀଲଙ୍କା କିଛି ଦରକାର ପଡ଼ିଲେ ଓଡ଼ିଶାରେ ନେଇଥାଏ ଏବଂ ଓଡ଼ିଶାରେ କିଛି ଦରକାର ପଡ଼ିଲେ ଆମେ ଶ୍ରୀଲଙ୍କାରୁ ନେଇ ଥାଉ ସରକାର ସେଇ ଉଦ୍ଦେଶ୍ୟରେ ଶ୍ରୀଲଙ୍କା ସହିତ ଭାରି ଭଲ ସମ୍ପର୍କ ରଖିଅଛି ଯାହା'ଫଳରେ କି ଆମର କିଛି ଦରକାର ପଡ଼ିଲେ ଆମେ ଶ୍ରୀଲଙ୍କାରୁ ଆଣୁ ଏବଂ ନିଜର ନିଡ଼୍ ସବୁ ପୂରଣ କରୁ ସେଇଥିରୁ ଏବଂ ଶ୍ରୀଲଙ୍କା ମିଶା ତାର ନିଡ଼୍ ପୂରଣ କରେ ଆମ ଓଡ଼ିଶାରୁ